ମୁଁ ପ୍ରଥମ କଥା ହେଲା ନଈରେ ପହଁରା ଶିିଖିନି ମୁଁ ମାଛ ଧରିବା ଶିଖିନି କେମିତି ମାଛ ଧରାଯାଏ ସେଇଟା ଶିଖିନି ବନିଶି ପକା ଶିଖିଛି ସତ କିନ୍ତୁ ଜାଲ ପକା ଶିଖିନି ମୁଁ ମୋତେ ଛୋଟବେଳୁ ମନା କରାହୋଇଥିଲା କି ଗଡ଼ିଆ ଭିତରୁକୁ ଯିବୁନି କି ଗଡ଼ିଆ ପାଖକୁ ଯିବୁନି ଏବେ ଏବେ ବି ମୁଁ ଗଡ଼ିଆ ପାଖକୁ ଯାଏନା କି ନଈ ପାଖକୁ ଯାଏନା କମ୍ ପାଣି ହୋଇଥିଲେ ମୁଁ ସେଠିକି ଯାଏ ମାଛ ଧରିବା ଏଇଠି ମୋତେ ଏଇଠି ପଚରାହୋଇଛି ମାଛ ଧରିବା ପାଇଁ କେଉଁ କେଉଁ ପ୍ରକାରର ଡଙ୍ଗା ବ୍ୟବହାର କରାଯାଏ ମୁଁ ଜାଣିନି ମାଛ ଧରିବା କିପରି କିପରି କରାଯାଏ କି କେଉଁ ଡଙ୍ଗା ବ୍ୟବହାର କରାଯାଏ ମୁଁ ଜାଣିନି ଏବଂ ତା ନା ବି ଜାଣିନି ଡଙ୍ଗା ନା କ'ଣ ଜାଣିନି ସେମାନେ କିପରି ଭିନ୍ନ ଆପଣ କେଉଁ ଡଙ୍ଗା ଆପଣଙ୍କର କେଉଁ ଡଙ୍ଗା ଅଛି ମୋର ଡଙ୍ଗା ନାହିଁ ଆମ ଆମ ଘର ମାନେ ରାଜନଗରରେ ଆମ ଘରେ ଡଙ୍ଗା ଥିଲା ବୋଟ୍ ଥିଲା ସେ ବୋଟ୍ ଦିଆହୋଇଯାଇଛି ଏବେ ଆଉ ନାହିଁ